ମୁଁ ଭାରତର ବିଭିନ୍ନ ସ୍ଥାନକୁ ବାଇକ୍ ଯୋଗେ ଭ୍ରମଣ କରିଛି ମୁଖ୍ୟତଃ ପାରାଦ୍ୱୀପ ଭୁବନେଶ୍ୱର ଛତିଶଗଡ଼ ଆନ୍ଧ୍ରପ୍ରଦେଶ ଇତ୍ୟାଦିକୁ ବାଇକ୍ ଦ୍ୱାରା କରିଛି କିଛିଟା ସାଙ୍ଗ ମିଶିକି ଆମେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିଥାଉ ସେଠିକାର ଉଁ ଯାହାବି ସବୁ ରୀତିନୀତି ଥାଏ ସେଗୁଡ଼ାକ ସବୁ ମାନେ ଅଁ ଦେଖିଥାଉ ବିଭିନ୍ନ ଜାଗାର ଖାଇବା ମଧ୍ୟ ଆମେ ଖାଇଥାଉ ଓ ଏହାଦ୍ୱାରା ଏକ ବିଭିନ୍ନ ରୀତିନୀତିକୁ ଆମେ ବୁଝିଥାଉ ଏଥିପାଇଁ କୌଣସି ସୁପାରିଶ ମୋତେ ମିଳିନାହିଁ ମୁଁ କିନ୍ତୁ ଆମକୁ ବୁଲିବାକୁ ଭଲଲାଗେ ତ ଆମେ ଏକ ଅଁ ଗୋଷ୍ଠୀ କରିକି ବିଭିନ୍ନ ଜାଗା ବୁଲିଥାଉ ତା' ଭିତରେ ପ୍ରମୁଖତଃ ହେଲେ ଏଁ ଆମେ ଯେଉଁଟାକି ବହୁତ ଅଧିକା ବାଟ ଯାଇଛୁ ସେଇଟା ହେଉଛି ଛତିଶଗଡ଼ ଆଉ ଆନ୍ଧ୍ରପ୍ରଦେଶ